ହଁ ମୋର ନାମ ସରୋଜିନୀ ପରିଡ଼ା ମୋ ସ୍ୱାମୀଙ୍କ ନାମ ମନୋରଞ୍ଜନ ପରିଡ଼ା ମୋର ପୁଅ ନାମ ସ୍ୱାଭିମାନ ପରିଡ଼ା ଏବଂ ସାନ ପୁଅ ନାଁ ଚୁଇଁ ଡାକ ନାଁ ଚୁଇଁ ଭଲ ନାଁ ସ୍ମିତରଂଜନ ପରିଡ଼ା ଅଟେ ମୋ ସାଙ୍ଗମାନେ ଯେହେତୁ ମୁଁ ଝିଅ ମୋ ସାଙ୍ଗ ମାନେ ସମସ୍ତେ ବାହା ହେଇ ସାରିଲେଣି ବର୍ତ୍ତମାନ ଫୋନ ଦ୍ୱାରା ସେମାନଙ୍କ ସହିତ ଯୋଗାଯୋଗରେ ଅଛି ସମୟ ବ୍ୟବଧାନରେ ସେମାନଙ୍କ ସହିତ ଦେଖା ମଧ୍ୟ ହୁଏ